ହ୍ୟାଲୋ ସ୍ୱିଗି ଅଫିସକୁ ଫୋନ ଲାଗିଛି ମୁଁ ସୁନୀଲ ଡାଙ୍ଗ କହୁଛି ଶଗଡ଼ା ରାସ୍ତା ଧଙ୍ଗିଆପଦରରୁ କହୁଥିଲି ମୋତେ ଆପଣଙ୍କ ଅର୍ଡ଼ର ବହୁତ ଭଲ ଲାଗିଲା ଭାତ ଡାଲି ପନିର ନାଇଁ ଭାତ ପ୍ରଥମେ ଭାତ ଭଲ ଚାଉଲରେ ରନ୍ଧା ହୋଇ ଭଲ ଥିଲା ଭାତ ଚାଉଳ ଚାଉଳ ହୋଇନାହିଁ ଡାଲି ଭଲ ତଟକା ହୋଇ ମସଲା ମଧ୍ୟ ଭଲ ଲାଗିଥିଲା ପନିର ପନିର ପିସ ବଡ଼ ବଡ଼ ହୋଇ ଭଲ ଥିଲା ମସଲା ମଧ୍ୟ ଭଲ ଥିଲା ବେଶି ତେଲ ପଡ଼ିନାହିଁ ବହୁତ ଟେଷ୍ଟ ଥିଲା ପ୍ୟାକିଂ ମଧ୍ୟ ଭଲ ଥିଲା ସଫା ଥିଲା ବ୍ୟକ୍ତିର ଆଚରଣ ମଧ୍ୟ ଭଲ ଥିଲା ଯାହାକି ମୁଁ ଆପଣଙ୍କର ଅର୍ଡ଼ରରେ ବହୁତ ମାତ୍ରାରେ ଖୁସି ସେଥିପାଇଁ ଫିଡ଼ବ୍ୟାକ୍ ଦେବାକୁ ଚାହୁଁଛି